ଅବସର ପ୍ରାପ୍ତ ଏବଂ ବୟସ୍କଙ୍କ ପାଇଁ ଟେକ୍ନୋଲୋଜି ବା ଟିଭି ଏବଂ ଇଣ୍ଟର୍ନେଟ ଲାଭ ଦାୟକ ହୋଇଛି ଏହା ସତ୍ୟ କାରଣ ବୟସ୍କ ବ୍ୟକ୍ତି ଏମାନଙ୍କର ଶରୀର ଚାହେଁନି ଏଠି ସେଠି ଯିବା ପାଇଁ ସେମାନେ ଘରେ ବସି ଇଣ୍ଟର୍ନେଟ ମାଧ୍ୟମରେ ବା ଟିଭି ମାଧ୍ୟମରେ ବିଭିନ୍ନ କଥା ଜାଣିବା ବିଭିନ୍ନ କଥା କରିବା ଏ ସବୁ ଜିନିଷ ତାଙ୍କ ପାଇଁ ଲାଭଦାୟକ ହୋଇଥାଏ ଏବଂ ଯେଉଁ ମାନେ ଅବସର ପ୍ରାପ୍ତ ଲୋକ ବ୍ୟକ୍ତି ସେମାନେ ଘରେ ବସି ମଧ୍ୟ ଏଇ ଟେକ୍ନୋଲୋଜି ମାଧ୍ୟମରେ ବା ଇଣ୍ଟର୍ନେଟ ମାଧ୍ୟମରେ କିଛି କରି ପାରିବେ ଏବଂ ଅଧିକ ଉପାର୍ଜନ ମଧ୍ୟ ଘରେ ବସି ସେମାନେ କରି ପାରିବେ କିନ୍ତୁ ବୟସ୍କ ଲୋକମାନେ ବୟସ ଅଧିକ ହୋଇଥିଲେ ମଧ୍ୟ ସେମାନେ ଘରେ ବସି ବିଭିନ୍ନ ପ୍ରକାର କାର୍ଯ୍ୟ କରିବାର ସୁଯୋଗ ପାଇବେ ଏବଂ ନିଜର ପରିବାର ଆର୍ଥିକ ମାନ ବଢ଼ାଇବା ପାଇଁ ମଧ୍ୟ କିଛି ଅର୍ଥ ଉପାର୍ଜନ କରିପାରିବେ